ହ୍ୟାଲୋ ଆଜ୍ଞା ସାର୍ କୁହନ୍ତୁ ହଁ କ'ଣ ହଁ କ'ଣ କରିବେ କୁହନ୍ତୁ ଆଜ୍ଞା ଆଜ୍ଞା

ଆଜ୍ଞା ସାର୍ ଆମର କହିବାକୁ ଗଲେ ଆମର ସ୍ଟୁଡ଼ିଓର ବହୁତ ବଡ଼ ନାଁ ଅଛି ଆଉ ଭଲ ବି ଫଟୋ ବି ଉଠୁଛି ଆପଣ ଆସନ୍ତୁ ଦେଖନ୍ତୁ ତାପରେ ଆପଣ ଆମକୁ କହିବେ କି କ'ଣ ଖରାପ ହେଲା କି ଭଲ ହେଲା ଆଜ୍ଞା ଆପଣଙ୍କର ଆଠହଜାର ଟଙ୍କା ଆପଣଙ୍କର ପ୍ରାଇଜ଼ ଆସିଛି ଆଠ ରୁ ହଁ ଆଠ ରୁ ଦଶ ହଜାର ଟଙ୍କା ଆସିବ ଆଉ ଦିନ ସାରାର ଆଉ ଆପଣ କେତେ ଗୋଟେ ଦିନ ପାଇଁ କରିବେ ତ

ସାର୍ ଆମକୁ ଯାହାବି ହେଲେ ବି ତ ଦିନ ସାରା ରହିବାକୁ ପଡ଼ିବ ପରିଶ୍ରମ କରିବାକୁ ପଡ଼ିବ ତ ତାଠାରୁ ଆଉ କମ୍ କରି ହେବନାହିଁ ନାଇ ନାଇ ନାଇ ସାର୍ ସେମିତି କିଛି ପ୍ରବ୍ଲେମ୍ କିଛି ହେବନି ଆମର ନିଜର ଗାଡ଼ି ଅଛି ନିଜର ପିଲା ଅଛନ୍ତି ସେମାନେ ନିଜେ ଗାଡ଼ି କରିକି ପହଞ୍ଚିଯିବେ ଆଜ୍ଞା ଆଜ୍ଞା ସାର୍ ଆମର ବଡ଼ କ୍ୟାମେରା ଅଛି ଆଉ ଆପଣଙ୍କର ଆପଣ ଯେମିତି ଚାହୁଁଛନ୍ତି ସେମିତି ହିଁ ହେବ ହଁ ହଁ ହଁ ଆମର ବହୁତ ସାରା ଫଟୋ ଡିଜାଇନ ଅଛି ବହୁତ ସାରା ଡିଜାଇନ ଅଛି ଆପଣ ତାଭିତରେ ଆପଣ ଯେମିତି କହିବେ ସେମିତି କରିହେବ ସାର୍ ତାପରେ ଆପଣ ଯଦିବା ଆଡ଼ଭାନ୍ସ ଯଦିବା କିଛି ଓ ଦେଇଥାନ୍ତେ ଯଦିବା ବୋଧ ହୁଏ ଭଲ ଟିକେ ହୋଇଥାନ୍ତା ସାର୍ ଆପଣ ଆସନ୍ତୁ ସ୍ଟୁଡ଼ିଓକୁ ଆସନ୍ତୁ ସ୍ଟୁଡ଼ିଓ ଦେଖନ୍ତୁ ସ୍ଟୁଡ଼ିଓ ଦେଖିସାରିଲା ପରେ ଆପଣଙ୍କର କ'ଣ କ'ଣ କେମିତି କ'ଣ ପ୍ଲାନିଙ୍ଗି ଆମକୁ ଆସି କୁହନ୍ତୁ ଆଉ ଆଡ଼ଭାନ୍ସଟା ଦେଇ ଦେଇକି ଆପଣ ଏହିଠୁ ଦେଇଦେଇକି ପଳାଇବେ ଆଉ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ଆସନ୍ତୁ ଆପଣ